କୋଡ଼ିଏ ପାଞ୍ଚ ଦୁଇ ହଜାର ସାତ ପାଞ୍ଚ ଚାର ଦୁଇ ହଜାର ନଅ ସାତ ଛଅ ଦୁଇ ହଜାର ଏଗାର ଏକୋଇଶ ପାଞ୍ଚ ଦୁଇ ହଜାର ବାଇଶ ଚାର ଦୁଇ ଦୁଇ ହଜାର ଚବିଶ